ଆମେମାନେ ସ୍ଥାନୀୟ ଭାଷାରେ ସବୁ ପ୍ରକାର ୟୁଟ୍ୟୁବ୍ ଚ୍ୟାନେଲ୍ କିମ୍ବା ଟିଭି କାର୍ଯ୍ୟକ୍ରମ ଅଛି ମୋତେ ମୋତେ ଓଡ଼ିଆ ମୋଟିଭେସନ୍ ଭିଡ଼ିଓ ଦେଖିବା ତ ଦେଖିବାକୁ ବହୁତ ପସନ୍ଦ ଲାଗିଥାଏ ଓଡ଼ିଆ ଭାଷାରେ ମୋଟିଭେସନ୍ ଦେଖିବାକୁ ପସନ୍ଦ ହୋଇଥାଏ ଓ ମୁଁ ଏବେ ଗ୍ରାମରେ ବହୁତ ଲୋକ ନିଜେ ନିଜେ ୟୁଟ୍ୟୁବ୍ ଚ୍ୟାନେଲ୍ ଗୋଟେ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲନ୍ତି ସେମାନେ ନିଜ ନିଜ ଭାଷାରେ ଭିଡ଼ିଓ କରନ୍ତି ଆଉ

ସମସ୍ତଙ୍କ ମୋବାଇଲ୍ରେ ଗୋଟିଏ ଗୋଟେ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି ସେମାନେ ଏବେ ଆଗରେ ଆଗରେ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖୁଥିଲେ ଏବେ ନିଜେ ନିଜେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲି ଖୋଲିଛନ୍ତି ସମସ୍ତେ ସମସ୍ତେ ଏବେ ଭିଡ଼ିଓ କରିବାକୁ ଲାଗିଲେ ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିବା ଦ୍ୱାରା ସମସ୍ତେ ସବୁକିଛି ଜାଣିପାରନ୍ତି ସମସ୍ତଙ୍କର ମୋଟିଭେସନ୍ ହୋଇଥାନ୍ତି ମୋତେ ଓଡ଼ିଆ ମୋଟିଭେସନ୍ ଭିଡ଼ିଓ ଦେଖିବାକୁ ମୋତେ ବହୁତ ପସନ୍ଦ ଲାଗିଥାଏ ସେଥିପାଇଁ ମୁଁ ଏହି ୟୁଟ୍ୟୁବ୍ରେ କିମ୍ବା ଟିଭିରେ ମୁଁ ସବୁବେଳେ ଓଡ଼ିଆ ମୋଟିଭେସନ୍ ଭିଡ଼ିଓ ଦେଖୁଛି